ଆମ ଅଞ୍ଚଳରେ ସବୁଠାରୁ ଅଧିକ ଉପାଦନ ହେଉଥିବା ଫସଲଗୁଡ଼ିକ ହେଉଛି ଧାନ ଚାଉଳ ମାଣ୍ଡିଆ ବିରି ମୁଗ କୋଳଥ ଇତ୍ୟାଦି ସବୁ ରାଶି ବାଜରାା ବିଭିନ୍ନ ପ୍ରକାର ଫସଲ ଇତ୍ୟାଦି ହୋଇଥାଏ ଯେମିତିକି ଧାନ ଆମ ଦେଶର ସବୁଠାରୁ ଅଧିକ ହୋଇଥାଏ ଯେମିତି ଚାଉଳ ଆମେ କରିପାରିଥାଉ ତାହିଁରୁ ଧାନରୁ ଆମେ ବହୁତ ଫାଇଦା ପାଇଥାଉ ଯେମିତିକି ଅଧିକ ଚାଉଳ ହୋଇଥାଏ ଅଧା ଆମେ ବିକିବା ପାଇଁ ହେଇପାରିଥାଏ ଅଧା ଆମ ବର୍ଷ ସାରା ପାଇଁ ଖାଇବା ପାଇଁ ରଖିଥାଉ